ହ୍ୟାଲୋ ହଁ ନମସ୍କାର ଉଁ ଆଚ୍ଛା କେଉଁଠି ମାନେ ଆପଣଙ୍କ ଘର କେଉଁଠି କହିଲେ ଆଚ୍ଛା କ'ଣ ଆପଣ ଗାଁରେ ରୁହନ୍ତି ନା ନିଜ ଘର ନା ମାନେ ଭଡ଼ାରେ ରହୁଛନ୍ତି ଆଚ୍ଛା ନିଜ ଘର କେଉଁଠି ଆଚ୍ଛା ପାଣିକୋଇଲି ଘର ରହୁଛ କେଉଁଠି ଯାଜପୁର ରୋଡ଼୍ରେ ଆଚ୍ଛା କେଉଁଠି ଯାଉଥିଲ କେଉଁଠି କି ଆଚ୍ଛା କେଉଁଥିରେ ମାନେ ଚାଲିଚାଲି ଯାଉଥିଲା ନା ଗାଡ଼ିରେ ଯାଉ ମା ମାନେ ମଟରସାଇକଲ୍ରେ ଯାଉଥିଲା ନା କେଉଁଥିରେ ସାଙ୍ଗରେ କିଏ କିଏ ଥିଲ ଏକୁଟିଆ ଯାଉଥିଲା ଆଚ୍ଛା ଅ ପାଖରେ ତାନେ ପାଖରେ କେହିନଥିଲେ ଆଚ୍ଛା ମୋତେ କହିପାରିବ କି ଯେଉଁଲୋକ ଯେଉଁ ଆସିଲେ କେତେଜଣ ସିଏ ଥିଲେ କେଉଁଥିରେ ଆସିଥିଲେ ଆଉ ସେମାନେ ଦେଖିବାକୁ କେମିତିକା ତାଙ୍କର ହାଇଟ୍ କେମିତି କେତେ ଅ ଆଉ ସେ କ'ଣ ଆସିଲା ଯେତେବେଳେ ଆସିଲେ ହେଲମେଟ୍ ମୁହଁରେ ପିନ୍ଧିଥିଲେ କି ନା ଆଉ କ'ଣ ପିନ୍ଧିଥିଲେ ମୋତେ କହିପାରିବ

ଆଚ୍ଛା ଯଦି ଏତେ କଥା ତାହେଲେ ସେ କେଉଁଥିରେ ବାଇକ୍ରେ ପଳାଇଲେ ଆଚ୍ଛା କୁଆଡ଼କୁ ଗଲେ କହିପାରିବେ ଧବଳଗିରି ରାସ୍ତା ଆଡ଼କୁ ଗଲେ ନା ଆଚ୍ଛା ଧବଳଗିରି ସାଇଡ଼୍ରେ କେହି ଚିହ୍ନା ପରିଚୟ ଅଛନ୍ତି ତୁମର ଯଦି ଥାନ୍ତେ ଟିକିଏ ତାଙ୍କୁ ସେଠି ଟିକିଏ କଲ୍ କରି ଦେଇଥିଲେ ମୁଁ ଏପଟରୁ ଦୁଇଜଣ କନଷ୍ଟେବଳ ପଠାଇ ଦେଇଥାନ୍ତି ସେ ଅପାତତଃ ଧରି ଦେଇଥାନ୍ତେ ତାହେଲେ ହୋଇଥାନ୍ତା ହେଉ ଠିକ୍ ଅଛି ତମେ ଗୁଟେ କାମ କର ଟିକିଏ ତୁମେ ଥାନାକୁ ପଳାଇ ଆସ ମୁଁ କନଷ୍ଟେବଳ ପଠାଇ ଦେଉଛି ସେ ରୋଡ଼୍ରେ ମୁଁ କନଷ୍ଟେବଳ ପଠାଇ ଦେଉଛି କିମ୍ବା ଆଉ ଗୋଟେ ଥାନା ତ ସେ ଆଗରେ ଯେଉଁ ଥାନା ଅଛି ସେ ଥାନାକୁ ବି ମୁଁ ଖବର କରିଦେଉଛି ଆଉ ସେ ବି ସେଠି ତାଙ୍କୁ ଟିକିଏ ଦେଖିବା ଛକା ଛକି କରିବେ ଆଉ ତୁମେ ଗୋଟେ ଥାନାକୁ ପଳାଇ ଆସ ତୁମେ ଆସିକି ଥାନାରେ ସୁରକ୍ଷିତ ଭାବରେ ବସ ଆଉ ଥାନାରେ ଗୋଟେ ଏଫ୍ ଆଇ ଆର୍ଟେ ଲେଖିଦିଅ ହେଲା ହଁ ମୁଁ ମୋ

ହଁ ହଁ ସେମାନେ କମ୍ପ୍ଲେନ୍ କରିଛନ୍ତି ଆଉ ସେଥିପାଇଁ ତ ସମସ୍ତଙ୍କୁ କୁହାହେଉଛି ବାର ବାର ଆମେ ଏବେ ମାଇକ୍ରେ ଆନାଉନ୍ସ କରୁଛୁ ଯେ ରୋଡ଼୍ରେ ଯେତେବେଳେ ଯିବା ଆସିବା କରୁଛ ମାନେ ସୁରକ୍ଷିତ ଭାବରେ ଯିବା ଆସିବା କର କିଛି ଜିନିଷପତ୍ର ବି ବେଶି ନେବା ଆଣିବା କରନା ମୋବାଇଲ ବି ଯଦି ଧରିକି ଯାଉଛ ତାହେଲେ ସୁରକ୍ଷିତ ଭାବରେ ମୋବାଇଲ ଧର ଅଂ ସୁନା ଚେନ୍ ୟେ ସିଏ ତାକୁ ବି ମାନେ ଏତେ ୟେ ପିନ୍ଧା ପିନ୍ଧି କରିକି ମାର୍କେଟକୁ ବାହାରନା ଏ କଥା ବି ଏ ସମସ୍ତଙ୍କୁ କୁହାଯାଉଛି ଆଉ ସେଇଟା ତମେ ଦେଖିକି କରିବା କଥା ହେଉ ଠିକ୍ ଅଛି ସେ ତ ଚୋର ଚୋର କାମ କରିବେ ଆମେ ତ ତା ମାନେ କ'ଣ ଆମେ କ'ଣ ଆଉ ଘରୁ ବାହାରିବାନି ଆ ସେପାଖେ ବି ତୁମ ପୋଲିସ ଅଛି ପୋଲିସ ହଁ ପୋଲିସ ଅଛି ପୋଲିସ ଯେମିତି ହେଲେ ବି ତୁମକୁ ସାହାଯ୍ୟ କରିବ ଆ ତୁମେ ଗୋଟେ କାମ କର ଥାନା ପାଖକୁ ପଳାଇ ଆସ ପଳାଇ ଆସିକି ଏଠି ବସ ଆଉ ମୁଁ କନଷ୍ଟେବଳ ପଠାଉଛି କିମ୍ବା ଯଦି ନ ହୋଇପାରିବ ମୁଁ ନିଜେ ଯାଇକି ତ କେମିତି କ'ଣ ହୋଇପାରିବ ମୁଁ ଦେଖୁଛି ହେଲା କି ହେଉ ଠିକ୍ ଅଛି ହଁ ହଁ ଠିକ୍ ଠିକ୍ ହଁ ହଁ ହଁ ହଁ